ଗ୍ରାମୀଣ ସମୁଦାୟରେ ଖେଳ ହେଉଥିବା ଖେଳ ଗୁଡ଼ିକ ହେଉଛି କ୍ରିକେଟ୍ ଫୁଟବଲ୍ ଭଲି ବଲ୍ ବାସ୍କେଟ୍ ବଲ୍ କବାଡ଼ି ଇତ୍ୟାଦି ଏହିସବୁ ଖେଳ ଖେଳିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ରୁହେ ଏବଂ ମନ ପ୍ରଫୁଲ୍ଲିତ ରହେ ଏବଂ କାମ କରିବାକୁ ମଧ୍ୟ ସବୁଥିରେ ମନ ଲାଗେ ଏହିସବୁ ଖେଳ ଯେ ଖେଳେ ଏବଂ ଖେଳନ୍ତି ସେମାନେ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ କ୍ରୀଡ଼ା ଗୁଡ଼ିକରେ ଖେଳିବା ପାଇଁ ନିୟୋଜିତ ସୁଯୋଗ ପାଆନ୍ତି ଏବଂ ଆହୁରି ଅଧିକ ଭଲ ଭଲ ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ପାଆନ୍ତି ଯାହାଦ୍ୱାରାକି ସେମାନଙ୍କର ଦକ୍ଷତା ଗୁଡ଼ିକର ବହୁ ମାତ୍ରାରେ ବିକଶିତ ହୋଇଥାଏ